ଓଡ଼ିଶାର ଯେଉଁ ଭାଷା ଏବେ ବର୍ତ୍ତମାନ ଚାଲିଛି ଓଡ଼ିଆ ଭାଷା ଆମେ ସମସ୍ତେ ଓଡ଼ିଶାରେ ରହୁଛି ଜଣ ଓଡ଼ିଶା ଭିତରେ ବହୁତ ପ୍ରକାର ଭାଷା ଅଛି ବଙ୍ଗାଳୀ ଲୋକମାନେ ବି ଅଛନ୍ତି ଆଦେଶିଆ ଲୋକମାନେ ବି ଅଛନ୍ତି ସମସ୍ତଙ୍କ ଭାଷାରେ କିନ୍ତୁ ଓଡ଼ିଆ ଭାଷା ଯେହେତୁ ଆମର ଓଡ଼ିଶାର ଆମ ଲୋକ ସେଥିପାଇଁ ଆମ ଓଡ଼ିଆ ଭାଷା କହିବାର ଆମକୁ ଗର୍ବ ଲାଗୁଛି ଅନ୍ୟ ଭାଷାରୁ ଆମେ ସେତେ ଧ୍ୟାନ ଦେଉନାହିଁ ଓଡ଼ିଆ ହେଉଛି ଆମର ଏବେ ଓଡ଼ିଶାର ଯେହେତୁ ଓଡ଼ିଶା ଆମ ହେଉଛି ମାତୃଭାଷା ଭାବରେ ଆମେ ତାକୁ ଗ୍ରହଣ କରୁଛୁ ଏବଂ ଓଡ଼ିଶାରେ ଏଇ ଭାଷାର ଭାବରେ ଆମେ ମନ ଚାଲୁଛି ଯେଉଁଥିବା ଯେ ଅନ୍ୟ ଭାଷା ସହିତ କିପରି ଆମର ଭାବ ଯଦି ଗୋଟେ ଓଡ଼ିଆ ଲୋକମାନେ ଯଦି ଆସିବେ ଆମ ସହିତ କଥାବାର୍ତ୍ତା ପାଇଁ ଆମେ ଓଡ଼ିଆରେ ତାକୁ ଭଲ ଭାବରେ ବୁଝେଇ ପାରିବା ନହେଲେ ବି ଆମେ ତାକୁ ଏବେ ଲେଖିକିନା ବା କେଉଁ ଟେକ୍ନୋଲୋଜି ମାଧ୍ୟମରେ ଆମେ ତାକୁ ବୁଝେଇ ହେଉଛି